ଆମ ସ୍କୁଲ୍ ଆମ ଅଞ୍ଚଳରେ ଗୋଟେ ବିଦ୍ୟାଳୟ ଅଛି ସେ ସେଇ ବିଦ୍ୟାଳୟରେ ଦୌଡ଼ କମ୍ପିଟିସନ୍ ଆଉ ଅନ୍ୟନ ପ୍ରତିଯୋଗିତା ଥାଏ ସେଇ ଦୌଡ଼ କମ୍ପିଟିସନ୍ରେ ମଧ୍ୟ ଓ ଅନ୍ୟନ୍ୟ ଯେମିତି ଅନ୍ୟନ୍ୟ କ୍ଲାସ୍ ମଧ୍ୟ ଭାଗ ନେଇଥାନ୍ତି କିନ୍ତୁ ଛଅ କ୍ଲାସ୍ ଅଲଗା ଆଉ ସାତ କ୍ଲାସ୍ ଅଲଗା ଆଠ କ୍ଲାସ୍ ଅଲଗା ସେମିତି ସେ ଆଠ କ୍ଲାସ୍ରେ ସେଇ ଦୌଡ଼ିବା ସମୟରେ ଗ୍ଲୁକୋଜ୍ ପାଣି ବି ମଧ୍ୟ ଦିଆଯାଇଥାଏ ସେ ଦୌଡ଼ିବା ସମୟରେ ଆଗ ଆଗ ସାଇଡ଼୍ରେ ଗୋଟିଏ ଆଗ ସାଇଡ଼୍ର ଗୋଟିଏ ଲୋକ ଥାଆନ୍ତି ସେଇ ଲୋକ ଦୌଡ଼ିବା ଲୋକକୁ ଧରିଥାନ୍ତି ଯେମିତିକି ସେ ତଳରେ ଦୌଡ଼ିବା ସମୟରେ ପଡ଼ିନଥାଏ ଆଉ ଦୌଡ଼ିବା ବେଳରେ ସେ ଦୌଡ଼ି ସାରିବା ସ ସରାଇବା ପରେ ଦୌଡ଼ି ସାରିବା ପରେ ତାଙ୍କୁ ଗ୍ଲୁକୋଜ୍ ଗ୍ଲୁକୋଜ୍ ଗ୍ଲୁକୋଣ୍ଡି ଆଉ ଗ୍ଲୁକୋଣ୍ଡି ଦିଆଯାଇ ଥାଏ ଗ୍ଲୁକୋଣ୍ଡିରେ ବହୁତ ଏନର୍ଜି ଥାଏ ଆଉ ପାଣି ଦିଆଯାଇ ଥାଏ ଏମିତି ଫ୍ରୁଟ୍ ମଧ୍ୟ ବି ଦିଆଯାଇ ଥାଏ